ହ୍ୟାଲୋ ଗାଡ଼ି କୋଉଠୁ ପହଞ୍ଚିଲା ମୋତେ ତ ଯୋଉଠୁ କହିଥିଲ ମୁଁ ଆସି ପହଞ୍ଚିଗଲିଣି ସେଇ ବାଦାମ ବାଡ଼ି ପାଖରେ ଅଛି ବାଦାମ ବାଡ଼ିରୁ ଆପଣ କେତେବେଳେ ପହଁଞ୍ଚିବେ ମୁଁ ତ ତ ଆପଣଙ୍କୁ ଦେଖିପାରୁନି ଆପଣ କୋଉପଟ ସାଇଟ୍ରେ ଅଛନ୍ତି ଆଚ୍ଛା ସେପଟ ସାଇଟ୍ରେ ଆପଣ ଦେଖନ୍ତୁ ଦେଖନ୍ତୁ ଯୋଉପଟେ ଜୋତା ଚପଲ ଦୋକାନ ଅଛି ଆଉ ଗୋଟେ ଦୂର୍ଗା ଘର ଅଛି ଆପଣ ସେଇ ସାଇଟ୍ କୁ ଆସନ୍ତୁ ମୋତେ ଦେଖିପାରିବେ ଏବଂ ମୋତେ ନେଇକି ବି ଯାଇପାରିବେ ଆଉ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ ଆଉ ଆପଣ ତ କହିଥିଲେ ଦଶଟା ବେଳେ ପହଞ୍ଚି ଯିବେ ବୋଲି ଆପଣ କହୁଛନ୍ତି ପହଞ୍ଚି ଯାଇଛନ୍ତି ମୁଁ ତ ଆପଣଙ୍କୁ ଦେଖିପାରୁନି ନା ହଉ ଠିକ୍ ଅଛି ଆପଣ ଜଲ୍ଦି ଆସନ୍ତୁ ମୁଁ ଏଇ ଠାକୁର ଘର ପାଖରେ ହିଁ ଠିଆ ହେଇଛି ହେଲା ଆପଣ ଜଲ୍ଦି ଆସନ୍ତୁ